ମୁଁ ମୋର ପିଲାଟି ଦିନରୁ ସ୍କୁଲ କଲେଜରେ ପଢ଼ିବା ସମୟରେ ବିଭିନ୍ନ ତୀର୍ଥ ସ୍ଥାନ ବା ଭ୍ରମଣୀୟ ସ୍ଥାନକୁ ବୁଲିବାକୁ ଯାଇଥିଲି ଏବଂ ସେଠାରେ ବହୁ ଆନନ୍ଦ ଉଲ୍ଲାସର ସହିତ ଆମର ଭ୍ରମଣ କାର୍ଯ୍ୟ ମଧ୍ୟ ସାରିଥିଲୁ କିନ୍ତୁ ଏମିତି ସ୍କୁଲରେ ପଢ଼ିବା ସମୟରେ ଏକ ସ୍ମରଣୀୟ ଘଟଣା ଘଟିଥିଲା ଆମେ ଯାଇଥିଲୁ କପିଳାସ ପାହାଡ଼ ଢେଙ୍କାନାଳ ଜିଲ୍ଲା କପିଳାସ ପାହାଡ଼ ବୁଲିବା ପାଇଁ ସମସ୍ତେ ପିଲାମାନେ ବସ୍ ରେ ଯାଇଥିଲୁ ଏବଂ ସେଠାରେ ପହଞ୍ଚିବା ପରେ କପିଳାସ ପାହାଡ଼କୁ ଚଢ଼ିବା ପାଇଁ ଯେଉଁ ପାହାଚ ଗୁଡ଼ାକ ଅଛି ସେହିଟା ତ ତେର ଶହ ବାଉନ ପାହାଚ ସେ ତେର ଶହ ବାଉନ ପାହାଚ ମୁଁ କିଛି ପାହାଚ ଚଢ଼ିବା ପରେ ଅନୁଭବ କଲି ଯେ ମୁଁ ଆଉ ଉପରକୁ ଚଢ଼ିପାରିଵି ନାହିଁ ମୋର ସହିତ ସମସ୍ତ ସହପାଠୀମାନେ ସମସ୍ତେ ବହୁତ ଶୀଘ୍ର ଯାଇ ପାହାଡ଼ର ଶିଖରରେ ପହଞ୍ଚିଲେ କିନ୍ତୁ ମୁଁ ଆଦୌ ଯାଇପାରିବି ବୋଲି ଭାବି ପାରିନଥିଲି ଗୋଟିଏ ସ୍ଥାନରେ ବସି ରହିଥିଲି ହଠାତ ଏକ ଅଲୌକିକ ଘଟଣା ଘଟିଲା କେହି ଜଣେ ଆସି ମୋତେ କହିଲେ ଆରେ ବାବା ଏଇଠି କାହିଁକି ବସିଛୁ ଚାଲ୍ ତୋ ପାଖରେ ମୁଁ ଅଛି ତୋ ପଛରେ ମୁଁ ଅଛି ଚାଲ୍ ସତେ ଯେମିତି ମତେ ହାତ ଧରିକି ଭିଡ଼ି ନେଇଗଲେ ମୁଁ ପୁଣି କ୍ଷଣକ ମଧ୍ୟରେ ଯାଇକିରି ତେରଶହ ବାଉନ ପାରି ହୋଇ ସେହି ବାବାଙ୍କ ପାଖରେ ପହଞ୍ଚି ଯାଇଥିଲି ଏବଂ ସେତେବେଳେ ସେଇଠି ଅନୁଭବ କଲି ପ୍ରକୃତରେ ଭଗବାନ ଅଛନ୍ତି ଏବଂ ସେହିଦିନର ସେହି କଥା ମୋର ଆଜି ସ୍ମରଣୀୟ ହୋଇ ରହିଅଛି